ଆମ ରାଜ୍ୟରେ ବିଭିନ୍ନ ପରିବହନ ସୁବିଧା ରହିଛି ଯାହାକି ବସ୍ ଟ୍ରେନ୍ରେ ଲୋକମାନେ ବାହାରକୁ ଯିବା ପସନ୍ଦ କରନ୍ତି ବସ୍ରେ ଲୋକମାନେ ପାଖପାଖୁଆ ଜାଗା ଦୂର ଦୂର ଜାଗା ଯାଇଥାନ୍ତି ଅଳ୍ପ ପଇସାରେ ଶୀଘ୍ର ଯାଇଥାନ୍ତି ଆଉ ଟ୍ରେନ୍ରେ ମଧ୍ୟ ଲୋକମାନେ ଯିବା ପାଇଁ ପସନ୍ଦ କରନ୍ତି ଟ୍ରେନ୍ରେ ଟିକେଟ୍ ଅଳ୍ପ ପଇସା ଯଦି ଲୋକ ଗୋଟିଏ ବହୁତ ଦୂର ବାଟକୁ ଯିବାକୁ ଚାହିଁବ ଦୁଇ ଦିନ ତିନି ଦିନ ଲାଗୁଥିବା ରାସ୍ତା ସେମାନେ ଟ୍ରେନ୍ରେ ଗଲେ ତାଙ୍କୁ ସୁବିଧା ଲାଗେ ଆଉ ସେମାନେ ଟ୍ରେନରେ ବଡ଼ ବଡ଼ ସିଟରେ ଶୋଇକି ବସିକି ଯାଆନ୍ତି ଆଉ ଟ୍ରେନ୍ରେ ଶୌଚାଳୟ ସୁବିଧା ଥାଏ ଆଉ ଖାଇବା ଜିନିଷ ମଧ୍ୟ ଟ୍ରେନ୍ରେ ମିଳିଥାଏ ଯଦି ପରିବହନ ସୁବିଧା ହେବା ଅଧିକ ଯେମିତିକି କେତେ ଗୁଡ଼ିକ ଅଞ୍ଚଳରେ ଯଦି ରାସ୍ତାଘାଟ ଭଲ ରହିବ ଆଉ ବିଭିନ୍ନ ଜିଲ୍ଲାକୁ ଟ୍ରେନ୍ ଯିବା ପାଇଁ ରାସ୍ତା ନିର୍ମାଣ ହେବା ଦରକାର